ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଦୁଇହଜାର ନଅଶହ ପଞ୍ଚସ୍ତରି ପାଞ୍ଚହଜାର ଛଅଶହ ଷାଠିଏ ସତୁରିହଜାର ସାତଶହ ପଚାଶ ଏକଲକ୍ଷ ନବେହଜାର ଦୁଇଶହ ସତୁରି ପାଞ୍ଚଲକ୍ଷ ପଞ୍ଚାବନହଜାର ଛଅଶହ ଷାଠିଏ